ମୋର ଯଦି କିଛି ଜମି ବାଡ଼ିର ସମସ୍ୟା ହୁଏ ତାହେଲେ ଆମେ ଯାହା ସହିତ ମୋର ଜମି ବାଡ଼ି ସମସ୍ୟା ଅଛି ତା ସହିତ ପରସ୍ପର ସହ ବୁଝାମଣାରେ କେମିତି ସମାଧାନ ହେବ ସେଥିପାଇଁ ମୁଁ ଚେଷ୍ଟା କରିବି ସେଠି ଯଦି ଚେଷ୍ଟା କଲି ଯଦି ନ ହେଲା କିଛି ତାହେଲେ ଆମ ଗାଁର ମୁଖିଆ ଯିଏ ଅଛନ୍ତି ତାଙ୍କର ପରାମର୍ଶ ନେବି ଆଉ ଯେମ୍ ସିଏ ଆମର ସମାଧାନ କରିଦେବେ କେମିତି ତାଙ୍କୁ ମୁଁ ଅନୁରୋଧ କରିବି ସେ ଯଦି ଆମର ଜମି ବାଡ଼ି ସମସ୍ୟାର ସମାଧାନ କିଛି ନ ବାହାର କରିପାରିଲେ ତାହେଲେ ଆମେ ଆମ ଗାଁର ସରପଞ୍ଚଙ୍କୁ ଦେଖା କରିବୁ ଆଉ ତାଙ୍କ ଅନୁରୋଧ କରିବୁ ସିଏ ଆମର ସବୁ ସମାଧାନ କରିଦେବେ ସେ ବି ଯଦି ନ କରିପାରିଲେ ତାହେଲେ ଆମେ ତହସିଲ କିମ୍ବା ଆରଆଇ ସାହାଯ୍ୟରେ ଜମି ବାଡ଼ିକୁ ଭାଗ କରିବୁ ଆଉ ତାହାର କିଛି ସମାଧାନ ବାହାର କରିବୁ ସେଠି ଯଦି ସିଏ ସମାଧାନ ନ କରିପାରିଲେ ତାହେଲେ ଆମେ ପୋଲିସର ଦ୍ଵାରସ୍ତ ହେବୁ ପୋଲିସ ପୋଲିସ ସାହାଯ୍ୟରେ କିଛି ସମାଧାନ ବାହାର କରିବା ପାଇଁ ଚେଷ୍ଟା କରିବୁ ସେ ଯଦି ନ କରିପାରିଲେ ଆମେ କୋର୍ଟର ଦ୍ଵାରସ୍ତ ହେବୁ ଆଉ ସେ ଯେଉଁ ସେ ଯାହା ବି ଡିସାଇଡ଼ କରିବେ ଆମେ ତାହାକୁ ମାନିବୁ